ଆମକୁ ନିଜର ପଶୁମାନଙ୍କୁ ବହୁତ ଭଲସେ ପାଳନ କରେ ଏବଂ ସେମାନଙ୍କୁ ବହୁତ ଭଲ ମଧ୍ୟ ପାଏ ଯେମିତିକି ମୁଁ ଆମ ଘରେ ଗାଈ ମେଣ୍ଡା ସବୁ ରଖିଛି ଛେଳି ରଖିଛି ଆଉ ତାଙ୍କର ମଧ୍ୟ ଠିକ୍ ସେ ଯତ୍ନ ନିଏ ତାଙ୍କୁ ବେଶୀ ବାହାରକୁ ଛଡ଼େନି ଘରେ ଠିକ୍ ଟାଇମରେ ଖାଇବାକୁ ଖାଇବା ପିଇବା ପାଇଁ ଦେଇଥାଏ ଆଉ ମୁଁ ସବୁବେଳେ ମୁଁ ଆମ ଗାଈମାନଙ୍କର ମଧ୍ୟ ନାମକରଣ କରିଥାଏ ଏମିତିକି ମୁଁ ମୋ ଗାଈର ବଉଳା କିଏ ଯଦି ରବିବାର ଜନ୍ମ ହେଲା ତା' ନା ରବିବାରିଆ ବୁଢ଼ା ବୁଦ୍ଧିଆ ବୁଧବାରରେ ଜନ୍ମ ହେଲେ ଏମିତି ସବୁ ନାମକରଣ କରିଥାଏ ତା' ଛଡ଼ା ସେମାନଙ୍କୁ ସହିତ ତାଙ୍କର ମୁଁ ବହୁତ ଭଲ ସେ ଯତ୍ନ ନିଏ ତାଙ୍କୁ ଖାଇବା ପିଇବାକୁ ଦିଏ ତାଙ୍କୁ ଗରମ ପାଣିରେ ପୋଛାପୋଛି କରେ ମୁଁ ଗୋଟେ କୁକୁର ବି ରଖିଛି ତାଙ୍କୁ ସବୁବେଳ ପାଇଁକା ଯତ୍ନର ସହ ରଖେ ଯେମିତି ତାଙ୍କର ଯଦି କିଛି ଦେହ ଖରାପ ହେଇଥାଏ ତାହେଲେ ମୁଁ ତାଙ୍କୁ ସବୁବେଳପାଇଁ ଡକ୍ଟରଙ୍କ ସହ ପରାମର୍ଶ କରି ଯେତେପ୍ରକାର ବି ଲାଗୁ ତାଙ୍କୁ ସବୁବେଳେ ସୁରକ୍ଷିତରେ ରଖେ